ଓଡ଼ିଶାରେ ଲୋକମାନେ ସମସ୍ତେ ଓଡ଼ିଆ ଭାଷାରେ କଥାବାର୍ତ୍ତା ହୋଇଥାନ୍ତି ହେଲେ ମୁଁ ଜନ୍ମରୁ ଓଡ଼ିଆ ଭାଷା ଶିଖିଛି ଏବଂ ତାହା କହିଛି ଓଡ଼ିଆ ଭାଷାରେ ଏମିତି କିଛି ନାହିଁ କି ସମସ୍ତେ ଓଡ଼ିଆ ଭାଷା କହିପାରନ୍ତି ଲୋକମାନେ ଅନେକ ଭାଷା କୁହନ୍ତି କିନ୍ତୁ ଓଡ଼ିଆ ଭାଷା ସମ୍ପୂର୍ଣ୍ଣ ସମସ୍ତଙ୍କ ଠାରୁ ଅନନ୍ୟ ଓ ପ୍ରିୟତମ ଭାଷା ଓଡ଼ିଆ ଭାଷା ହେଉଛି ଆମ ଓଡ଼ିଶାର ପ୍ରିୟ ଭାଷା ଏହି ଭାଷା ରେ ଲୋକମାନେ ଲୋକମାନେ ଜନ୍ମଠୁ ବି ଜନ୍ମରୁ ଓଡ଼ିଆ ଭାଷା କହିବା ଶିଖିଥାନ୍ତି ଆମେ ମୁଁ କେବେ ବି ଓଡ଼ିଆ ଭାଷାରେ ଓଡ଼ିଆ ଭାଷା କହିବାରେ କି ଲେଖିବା ଅସୁବିଧା ସମ୍ମୁଖୀନ ହୋଇ ନାହିଁ କିନ୍ତୁ ମୁଁ ବାହାର ଦେଶକୁ ଗଲେ ସେମାନେ ଆମ ଓଡ଼ିଆ ଭାଷା ବୁଝିପାରନ୍ତି ନାହିଁ ସେଥିପାଇଁ ମୁଁ ତାଙ୍କ ଆଗରେ ଓଡ଼ିଆ ଭାଷା କହିବାକୁ ସାମର୍ଥ୍ୟ କରିନଥାଏ